ମୁଁ ବିଭିନ୍ନପ୍ରକାର ପୁସ୍ତକ ପଢ଼ିଛି ଏବଂ ସେଥିରେ ପ୍ରଣୟ ବଲ୍ଲରି କିଚକବଧ ଆଉ ପ୍ରଣୟ କିଚକବଧ ଏବଂ ତା'ପରେ ବାଲୁଙ୍କି ରାମାୟଣ ଦାଣ୍ଡି ରାମାୟଣ ଆକୁ ବି ପଢ଼ିଛି ଏବଂ ମୁଁ ସବୁବେଳେ ଶିକ୍ଷକତା କରିବା ସମୟରେ ମଧ୍ୟ ମୁଁ ପ୍ରଥମରୁ ପଞ୍ଚମ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଏ କେଉଁ ବିଷୟରେ ମୁଁ ବେଶୀ ପାଠ ପଢ଼ାଏ ଓଡ଼ିବାକୁ ଲାଇକିଂ କରେ ଓଡ଼ିଆ ଲାଇକିଂ ସବଜେକ୍ଟ୍ ମୋର